ହଁ ମୁଁ ଭାବୁଚି ଯେ ବାହାର ବାହାର ସଂସ୍କୃତିର ନୃତ୍ୟଶୈଳୀ ନିଶ୍ଚିନ୍ତ ଭାବରେ ଆମ ପାରମ୍ପାରିକ ନୃତ୍ୟ ଯେହେତୁ ଆମ ଗ୍ରାମାଞ୍ଚଳମାନଙ୍କରେ ହେଉଛି ନିଶ୍ଚିନ୍ତ ବାହାର ସଂସ୍କୃତିର ନାଚଗୀତ ଆମମାନଙ୍କୁ ପ୍ରଭାବିତ କରୁଛି କାରଣ ଯେହେତୁ ଗାଁରେ ସବୁ ଧାର୍ମିକ ଅନୁଷ୍ଠାନମାନଙ୍କରେ କିମ୍ବା ପାରମ୍ପାରିକ ନାଚ ଗୀତ ସବୁ ଶିଖିଲେ ଆଜିକାଲି ଯେହେତୁ ଆଧୁନିକ ଯୁଗ ହୋଇଗଲା ବାହାରେ ବେଶୀ ଆଧୁନିକ ସଭ୍ୟତାକୁ ନେଇକି ଲୋକମାନେ ଚଳୁଛନ୍ତି ଯାହାଫଳରେ କି ଯେକୌଣସି ସୁବିଧା ଗୁଡ଼ିକ ଆମେ ଯେହେତୁ ପାଇପାରୁଛୁ ପ୍ରତ୍ୟେକ ଜିନିଷରେ ଛୋଟ ପିଲାମାନେ ହୁଅନ୍ତୁ କି ଯୁବ ସମାଜ ପିଢ଼ି ହୁଅନ୍ତୁ ସେମାନେ ଆଧୁନିକତାକୁ ଆଜିକାଲି ବେଶୀ ଗ୍ରହଣ କରୁଛନ୍ତି ଯାହାଫଳରେ କି ଆଧୁନିକ ଗୀତ ହେଲା ଆଧୁନିକ ନାଚ ହେଲା ସେମାନେ ପାରମ୍ପାରିକ ନାଚଗୀତ ଶୈଳୀ ଅପେକ୍ଷା ସେମାନେ ବାହାରର ବାହାର ସଂସ୍କୃତିର ନାଚଗୀତକୁ ବେଶୀ ଭାବରେ ଗ୍ରହଣ କରୁଛନ୍ତି